ହଁ ହେଲୋ କୁହନ୍ତୁ ଆଜ୍ଞା କ'ଣ ହେଲା ହଁ ହଁ

ହଁ ହଁ ଆଜ୍ଞା ମୁଁ ଗଲେ ଆମେ ଦୁଇ ତିନିି ଲୋକ ହୋଇକି ଯିବୁ ଆଉ ହେଲେ ଆପଣଙ୍କର ସେଇଠି ସେ କାମ କରୁ କି ଦେଖିଲି ପରା କୋଡ଼ିଏ ଟଙ୍କା ଲେଖା ପଡ଼ିବ ହେଲା ଆଉ ଦୁଇ ତିନିି ଦିନ ଆମେ ରହୁ ଯାହାହେଲେ ମଜୁରୀ ଖର୍ଚ୍ଚ ଯାହା ହିସାବରେ ଇଏ କରିବେ ଆଉ ସାମାନପତ୍ର ଆଣିକି ହଁ ଆଜ୍ଞା ଦେଖିବା କହିଲି କହିଲି ପରା ନାଇଁ ଆପଣଙ୍କ ଇଛା ହେଲେ ତ ଖାଆ ପିଆ କରୁ ନହେଲେ ଆମେ ନହେଲେ ଆସୁ ଖିଆ ପିଆ କରିକି ଯାଉଛୁ ତୁମର କାମ କରିକି ଆସୁ ଆଉ ହଁ ଏମିତି କୋଡ଼ିଏ ଟଙ୍କା ପଡ଼ିବ ବାକି ବାକି ସାମାନ ପତ୍ର ତୁମର ନିଜେ ହାତରୁ ଆଣିବ ଆମେ ଯିବୁ ଖାଲି ବାଡ଼େଇକି ତିଆରି କରିବୁ

ନାଇଁ ନାଇଁ ତୁମ ସାଥିରେ ଆମେ ଯିବୁ ନା କାଇଁ ଠକିବେ ହଁ ହଁ ହଁ ହଉ ଆଜ୍ଞା ଯିବୁ କହିଲେ ଆପଣ ଦେଖୁ ଘର ଦ୍ୱାର କେମିତି କ'ଣ ହୋଇଛି ଏତେ କୋଉ ଜିନିଷ ଲୋଡ଼ା ତାକୁ ଧରିକି ଆମେ କହୁ ଆଉ ହେଲା ୟୁନିଟକୁ କୋଡ଼ିଏ ଟଙ୍କା ଲେଖା ନେବୁ ହେଲା

ହଁ ଆଜ୍ଞା ଯୋଉଟା ହେଲେ ସେମିତି କିଛି ନାଇଁ ହେଲେ ଚଳିବ ସେ

ହଉ ଆଜ୍ଞା କହିଲି ପରା କରୁଛ କୁହ ଆମେ ତୁମେ ରହିବାର ଅଛି ଆମେ ଯିବା ଟାଇମ୍ରେ ଆଉ

ନାଇଁ ହେଲେ ତୁମେ କହିବ ନାଇଁ ଅମୁକ ଦିନ ଆସ ସମୁକ ଦିନ ତାକୁ ଧରିକି ବନ୍ଦୋବସ୍ତ କରିକି ଯିବୁ ହେଲା